ହଁ ପେପର୍ ଅଛି ଆମ ପାଖରେ ଓଡ଼ିଆ ସମ୍ବାଦ ଅଛି ଧରିତ୍ରୀ ଅଛି ସମାଜ ଅଛି

ନାଇଁ ଇଂରାଜୀ ପେପର୍ ନାହିଁ ମୋ ପାଖରେ ଓଡ଼ିଆ ପେପର୍ ହିଁ ଅଛି ସେଇଟା ଆପଣ ଯଦି ଆସିଛନ୍ତି ମୋ ପାଖରେ ସେ ରେଟ୍ ଫେଟ୍ ଆମେ କହି ଦେବୁ ଆପଣ ରେଗୁଲାର ଯବି ରେଗୁଲାର ନେବ ତ ରେଗୁଲାର ଆମେ ଦେଇ ଦବୁ ସେଇ ହିସାବରେ ଦେଇ ଦବୁ ଆଉ ଦିନେ ଦୁଇ ନାହିଁ ପେପର୍ ନ୍ୟୁ ନ୍ୟୁଜ୍ ତ ଆପଣଙ୍କର ଏବେ ତ ମୋବାଇଲ୍ ହେଇଗଲାଣି ମାନେ ମୋବାଇଲ୍ ଯେଉଁ ସବୁ ତ ମୋବାଇଲ୍ ଦେଖି ଦେଖିଲେଣି ପୂରା ଅପଡ଼େଟ୍ ପୂରା ପାଉ ପାଉଛନ୍ତି ତଥାପି ଆମ ନ୍ୟୁଜ୍ ପେପରରେ ଯେଉଁଟା ବାହାରୁଛି ସେଇଟା ହିଁ ଇଏ ହିଯାଉଛି ସେଥିରେ କିଛି ଅସୁବିଧା ନାହିଁ ମୁଁ ତାଜା ପେପର୍ ହିଁ ଦିଆହେବ ଆମର ସମ୍ୱାଦଟା ବି ଭଲ ଅଛି ଧରିତ୍ରୀ ବି ଚାଲିଛି ଏଠି ଏବେ କଷ୍ଟମରର ଇଏ ବୁଝିକି ଆମେ ଇଏ କରୁଛୁ ଡିମାଣ୍ଡ ବୁଝିକି ଇଏ କ'ଣ କାହାର କେଉଁଟା ପସନ୍ଦ ହେଉଛି ସେଇଟା ଆମେ ଇଏ କରୁଛୁ ହଁ ଘରେ ଯାଇ ପହଞ୍ଚି ଯିବାର ଆମର ତ ସେଇ କାମ ହିଁ ଆମେ ଘର ଘର ଯାଇ ପହଞ୍ଚେଇ ଦେଉଛୁ ଏବେ ଯେତେ କଷ୍ଟମର୍ ସେତେ ଆମର ମାନେ ଡେଲିଭରୀ ଇଏଟା କମ ପଡ଼ିବ ନା ସେ ଆମେ ପକାଉଛୁ ଆପଣଙ୍କର ଯେଉଁ ଆଡ୍ରେସ୍ ଅଛି ଆପଣ ମୋତେ ଇଏ କରିଦେବେ ସେଇ ହିସାବରେ ଆମେ ପିଲା ପଠେଇ ଦେବୁ ହୁଁ

ହଁ ଠିକ୍ ଅଛି ଆପଣଙ୍କୁ ଯେଉଁଟା ସୁବିଧା ଲାଗିଛି ସେଇଚା ଆମେ ପହଞ୍ଚେଇ ଦେବୁ ନା ଆମେ ତ ଆପଣଙ୍କୁ ଅପଡ଼େଟ୍ ପୂରା ନ୍ୟୁଜ୍ ପେପରରେ କୌଣସି ଇଏ ରହୁନି ଯଦି କୌଣସି ଭେହିକିଲ୍ ଫେହିକିଲ୍ ଅସୁବିଧା ହେଲା ତ ସେଥିପାଇଁ ନଚେତ ସେମିତି କିଛି ଅସୁବିଧା ଆମର ହେଉନି ଆମେ ସର୍ଭିସ୍ ଆମର ଭଲ ଅଛି ଆପଣ ସେଥିପାଇଁ କିଛି ଟେନସନ୍ ନାହିଁ ଆପଣ ଘରେ ବସି ଆରାମସେ ଆଉ ଟାଇମିଂ ବି ଆପଣଙ୍କର ଠିକ୍ ଠାକ ଥିବ ଆପଣ ଅଫିସ ଯାଆନ୍ତୁ କେଉଁଠିକି ଯାଆନ୍ତୁ ସବୁ ସମାନ ଟାଇମ୍ରେ ଆପଣଙ୍କ ପାଖରେ ପହଞ୍ଚିଯିବ ଆପଣ ଫାଷ୍ଟ ନିଅନ୍ତୁ ସେଇଟା ପେମେଣ୍ଟଟା ଟିକିଏ ଆଡ଼ଭାନ୍ସ କରିବେ ଆଉ ତା'ପରେ ଆପଣ ରେଗୁଲାର କଷ୍ଟମର୍ ଯେତେବେଳେ ହେଇଯିବେ ଆପଣ ମନ୍ଥଟା ଏଣ୍ଡରେ ଦେଲେ ବି ହେବ କିନ୍ତୁ ଆପଣଙ୍କର ଇଏ ଭରିବାର ଅଛି ଯେ ମାନେ କେମିତି ନଉଛନ୍ତି ଆପଣ ତା' ଉପରେ ଡିପେଣ୍ଡ କରେ ଲୋକମାନେ ଅନେକ କଷ୍ଟମର ରହୁଛନ୍ତି କଷ୍ଟମର ତ ସମସ୍ତେ ସମାନ ପ୍ରକାର ରହୁ ନାହାନ୍ତିନା କାହାର କେମିତି ରହୁଛି ହଁ ତ କିଏ ବର୍ଷଟେ ନବ କଣ୍ଟୀନ୍ୟୁ କରୁଛନ୍ତି ତ ଦୁଇ ଚାରି ଦିନ ନେଇକି ୟା ବନ୍ଦ କରି ଦେଉଛନ୍ତି କିଏ ମାସ ମାସ ନେଉଛନ୍ତି କଣ୍ଟିନ୍ୟୁ ନେଉଛନ୍ତି ସେ ସବୁ ବି ରହୁଛି ଏବେ କଷ୍ଟମର ଉପରେ ଡିପେଣ୍ଡ କରୁଛି ଆପଣ ନିଅନ୍ତୁ ବୁଝନ୍ତୁ ତା'ପରେ ରେଟ୍ ବି ଅନ୍ୟ ଅନ୍ୟ ଦୋକାନଠୁ ଆମେ କେମିତି ଦେବୁ ସେ ହିସାବରେ ସେଇଟା ବି ଆମେ କରିଦେବୁ ବ୍ୟବସ୍ଥା କରିଦେବୁ ଆମେ

ହଁ ମୋର ମୋର ଆପଣଙ୍କର ରେଟ୍ ଅଲଗା ଅଲଗା ଦୁକାମ ଠୁ ଆମର ସୁବିଧାରେ ପାଇପାରିବେ ଆପଣଙ୍କ ପୂରା ପହଞ୍ଚିପାରିବୁ ସେଇଠି କିଛି ଅବହେଳା ହେବନି ମୁଁ ଯାହା ଭାବୁଛି ହୁଁ ହୁଁ ହୁଁ ନା ବସୁଛି ସେଇଟା ଡିଷ୍ଟର୍ବ ହେଉଛି ତଥାପି ଆମର ବହୁତ ଦିନରୁ ଆମେ ଇଏ କରୁଛୁ ଏ କାମ କରୁଛୁ ସେଥିପାଇଁ ମାନେ ଅସୁବିଧା ସେମିତି ବିଶେଷ କିଛି ନାହିଁ

ହେଉ ଠିକ୍ ଅଛି ଆପଣ ଆସନ୍ତୁ ଦୁକାନରେ କଥା ହେଇଯିବା ହଁ ଦେଖାକରି ଆସନ୍ତୁ ଆମ ଆଡ଼୍ରେସଟା ମୁଁ ଦେଇ ଦେଉଛି